ଟ୍ରେନରେ ଯାତ୍ରାକରିବା ତା ର ଗୋଟିଏ ଅଲଗା ମଜା ଆମେ ଯେତେବେଳେ ଟ୍ରେନରେ ଯାଉ ତ ଆମେ ଅନଲାଇନ କିମ୍ବା ଅଫଲାଇନରେ ବୁକିଂ କରିଥାଉ ତା ର ଦୁଇ ଟା ପ୍ରକାର ଅଛି ଯେଉଁଟାକି ଗୋଟିଏ ହେଉଛି ଜେନେରାଲ ଆଉ ଗୋଟିଏ ହେଉଛି ରିଜର୍ଭେସନ ଆମେ ରିଜର୍ଭେସନ କରିକି ଯାଉ କିମ୍ବା ଜେନେରାଲରେ ଯାଉ ଯେତେବେଳେ ଆମକୁ ରିଜର୍ଭେସନରେ ସିଟ୍ ନ ମିଳେ ତ ଆମେ ଜେନେରାଲରେ ଲୋକାଲ କରିକି ଯାଉ ତ ଆମେ ଟ୍ରେନରେ ଯେତେବେଳେ ଯାଉ ତା ର ଗୋଟେ ଅଲଗା ମଜା ଆସିଥାଏ ତା ର ସିଟ୍ ମଧ୍ୟ ବହୁତ କିଛି ଆମକୁ ଆରାମଦାୟକ ଦେଇଥାଏ ଆମେ ଟ୍ରେନରେ ଯେତେବେଳେ ଯାଉ ଜଣେ କିମ୍ବା ଫେମିଲି ସହ ମଧ୍ୟ ଟ୍ରେନରେ ଯାଇହୁଏ ଟ୍ରେନରେ ଯେତେବେଳେ ଯାଉ ସେଇଠି ଆମେ ବସିକି କିମ୍ବା ଯାଇପାରିବା କିମ୍ବା ଶୁଇକି ଆରାମଦାୟକ ବି ଯାଇପାରିବା ଟ୍ରେନର ସିଟ୍ ଯାକବି ବହୁତ ଭଲ ଥାଏ ତାହିଁରେ ଆମେ ବସିକି ବି ଯାଇପାରିବା କିମ୍ବା ଶୁଇକି ବି ଯାଇପାରିବା ଆଉ ଟ୍ରେନର ଯେଉଁ ଇଞ୍ଜିନ ଯାକ ଲାଗିଥାଏ ସେଇ ଇଞ୍ଜିନ ର ଶବ୍ଦ ଏବଂ ତା ର ଚକ ତା ର ଟ୍ରକ ସବୁ ଦେଖିବାପାଇଁ ଶୁଣିବାପାଇଁ ବହୁତ ଆନନ୍ଦ ଦାୟକ ଦେଇଥାଏ ଖାସ୍ କରିକି ଫେମିଲି ସହ ଯେତେବେଳେ ଆମେ ଯାଉ ତା ର ଗୋଟେ ଅଲଗା ମଜା ଲାଗେ ଟ୍ରେନରେ ଟ୍ରେନରେ ଟ୍ରେନ ବସ୍ ଅପେକ୍ଷା ଟ୍ରେନରେ ଫେମିଲି ସହ ଯିବା ବହୁତ ଆନନ୍ଦଦାୟକ ଯେହେତୁ ବସରେ ଏତେ ଆନନ୍ଦ ଲାଗେନାହିଁ ବସରେ କମ ସିଟ୍ ଥିବ ଫେମିଲି ସହ ଗେଟ ଟୁ ଗେଦର ହୋଇପାରେ ନାହିଁ ତ ଆମେ ଯେତେବେଳେ ଆମେ ଯାଉଛୁ ଟ୍ରେନରେ ତା ର ଆନନ୍ଦ ଗୋଟେ ବହୁତ ଭଲଲାଗେ ଆଉ ଟ୍ରେନରେ ଯେତେବେଳେ ଆମେ ଯିବା ଗୋଟିଏ ଗୋଟିଏ ଚାରି କିଲୋମିଟର କିମ୍ବା ଛଅ କିଲୋମିଟର କିମ୍ବା ଦଶ କିଲୋମିଟର ଆଗକୁ ଗୋଟିଏ ଗୋଟିଏ ଷ୍ଟେସନ ରୁହେ ସେଇ ଷ୍ଟେସନରେ ଟ୍ରେନଟା ରୁହେ ତାପରେ ପୁଣିଥରେ ଟ୍ରେନ ଆଗକୁ ବଢ଼େ ତ ତାହାର ସେଇ ଗୋଟେ ମଜା ଅଲଗା ଲାଗେ ଟ୍ରେନର ଯେଉଁ ଆମେ ସାଇଡରେ ଗୋଟିଏ ଗୋଟିଏ ଝରକା ଥାଏ ସେ ଝରକରେ ବସିକି ଟ୍ରେନରେ ଯାତ୍ରାକରିବା ଗୋଟେ ତା ର ଆନନ୍ଦ ବହୁତ ଭଲଲାଗେ ଏବଂ ଟ୍ରେନ ଯେତେବେଳେ ଆମର ପାସ୍ କରେ ଟ୍ରେନ ଯାଉଥିବ ତା ର ଅନ୍ୟ ସାଇଡରୁ ଆଉ ଗୋଟେ ଟ୍ରେନଟା ଆସୁଥିବ ତାହାକୁ ଦେଖିବାର ତା ର ଗୋଟେ ଅଲଗା ମଜା ଆଉ ଆମେ ଯେତେବେଳେ ଟ୍ରେନରେ ଯାଉଥାଉ ତ ଟ୍ରେନର ବହୁତ କିଛି ସାଉଣ୍ଡ ଅସୁଥାଏ ତା ର ସେ ସାଉଣ୍ଡଟା ବି ଶୁଣିବା ପାଇଁ ବହୁତ ଭଲ ଲାଗେ ଆଉ ଆମେ ମୁଖ୍ୟତଃ ଟ୍ରେନ ମାସକୁ ଥରେ ନା ଦୁଇ ଥର ଟ୍ରାଭେଲ କରୁ ଯେହେତୁ ବସରେ ଏତେ ଟ୍ରାଭେଲ କରୁନାହୁଁ ତ ଟ୍ରେନରେ ଗୋଟେ ମଜା ଅଲଗା ଆଉ ଟ୍ରେନ ମୁଖ୍ୟତଃ କୋରାପୁଟରୁ ଭୁବନେଶ୍ବର କିମ୍ବା ଭୁବନେଶ୍ବରରୁ କୋରାପୁଟ ଯିବା ଆସିବା ବହୁତ ଆନନ୍ଦଦାୟକ ଲାଗେ